ଆଜି କାଲି ମହିଳାମାନେ ମାର୍ଶଲ ଆର୍ଟ ଶିଖିବା ଆବଶ୍ୟକ କାହିଁକି ନା ଆମ ଦେଶରେ ଯେଉଁ ଭଳିଆ ହେଉଛି ଅତ୍ୟାଚାର ଶୋଷଣ ଦୁଷ୍କର୍ମ ତା'ଠୁ ବଞ୍ଚିବା ପାଇଁ ଆମେ ଜିନିଷଟା ଶିଖିବା ଆମର ନିହାତି ଆବଶ୍ୟକ ଆଜି କାଲି ବାଟରେ ଯାଉଥିବା ତ କିଛି ନଥିବ ହଠାତ୍ ଆମ ସହିତ କିଛି ନା କିଛି ଅଘଟଣ ଘଟିଯାଇ ପାରୁଛି ତେଣୁକରି ଆମେ ଜିନିଷଟା ଶିଖିଥିଲେ ନିଜକୁ ସୁରକ୍ଷା ଦେଇପାରିବା ତା ସହିତ ଅନ୍ୟମାନଙ୍କୁ ମଧ୍ୟ ଆମେ ସୁରକ୍ଷା ଦେଇପାରିବା ତେଣୁକରି ମୁଁ ସମସ୍ତଙ୍କୁ କହୁଛି ସବୁ ମହିଳାମାନେ ଏହି ସବୁ ଜିନିଷକୁ ଶିଖିବା ନିହାତି ଆବଶ୍ୟକ ଗୁରୁତ୍ୱ ମଧ୍ୟ ଦେବା ଦରକାର